ଏହି ଆଧୁନିକ ଦୁନିଆଁରେ ଆମେ ଯଦି କୌଣସି ବାହାର ସ୍ତାନକୁ ଯାଉ ତେବେ ଆମର ଭାଷା ପ୍ରତି ଅସୁବିଧା ହେଉଛି କାରଣ ଓଡ଼ିଆ ଭାଷାକୁ ଓଡ଼ିଶାରେ ହିଁ ବୁଝିପାରନ୍ତି ତା' ଛଡ଼ା ଅନ୍ୟ କୌଣସି ଦେଶରେ ବୁଝିପାରିନଥାନ୍ତି ଏବଂ ଆମେ ଯଦି କମ୍ପ୍ୟୁଟରରେ କୌଣସି ଓଡ଼ିଆ ଭାଷା କହିଥାଉ ତେବେ କମ୍ପ୍ୟୁଟର ସେହି ଭାଷାଟିକୁ ବୁଝିପାରିନଥାଏ ଏବଂ ଆମେ ଏହି ଅସୁବିଧାର ସମ୍ମୁଖୀନ ହୋଇଥାଉ